ଦୁଇ ଫେବୃୟାରୀ ଦୁଇହଜାର ଏଗାର ପନ୍ଦର ଏପ୍ରିଲ ଦୁଇହଜାର ତେର କୋଡ଼ିଏ ଜୁନ ଦୁଇହଜାର ଅଠର ବାଇଶି ଜୁଲାଇ ଦୁଇହଜାର କୋଡ଼ିଏ ଅଠର ନଭେମ୍ବର ଦୁଇହଜାର ଏକୋଇଶି